ହଁ ମୁଁ ଏବେ ଅନ୍ଲାଇନ୍ ମାଧ୍ୟମରେ ହର୍ବାଲ କମ୍ପାନୀର ଏକ ଶାୱାର ଜେଲ୍ କିଣିଥିଲି ଓ ସେହିଟା ମୁଁ ବ୍ୟବହାର ମଧ୍ୟ କରୁଛି ଆଉ ମୋତେ ସେହିଟା ବହୁତ ଭଲ ଲାଗୁଛି